ଅଳ୍ପଦିନ ତଳେ ମୁଁ ଘରେ ରୋଷେଇ ପାଇଁ ଗ୍ୟାସ୍ଟିଏ କିଣିଥିଲି ଗ୍ୟାସଟେ ବ୍ୟବହାର କରିବା ବହୁତ ସହଜ ଏବଂ ଏହା ଦ୍ୱାରା ବାୟୁମଣ୍ଡଳ ଦୂଷିତ ହୁଏନାହିଁ ଘର ମଧ୍ୟ ଧୂଆଁ ହୁଏନାହିଁ ଅପରିଷ୍କାର ହୁଏନାହିଁ ଏବଂ ଖୁବ୍ କମ୍ ସମୟରେ ମଧ୍ୟ ରୋଷେଇବାସ କାର୍ଯ୍ୟ ସମ୍ପନ୍ନ କରିହୁଏ